ଓଡ଼ିଶାର ସଂସ୍କୃତିର ଧର୍ମର ବଡ଼ ଭୂମିକା ରହିଛି ଏହା ଓଡ଼ିଶାର ସଂସ୍କୃତିକୁ ଏକ କରି ରଖିଛି ଓଡ଼ିଶାରେ ବିଭିନ୍ନ ଧର୍ମର ଲୋକେ ବସବାସ କରନ୍ତି ଯଥା ହିନ୍ଦୁ ଖ୍ରୀଷ୍ଟିୟାନ ମୁସଲମାନ ଜୈନ ବୌଦ୍ଧ ଧର୍ମ ଇତ୍ୟାଦି ସବୁ ଧର୍ମ ଲୋକେ ଓଡ଼ିଶାରେ ଦେଖିବାକୁ ମିଳନ୍ତି ଓଡ଼ିଶାର ଧର୍ମ ବିଶେଷ କରି ଜଗନ୍ନାଥ ଧର୍ମ ଉପରେ ଆଧାରିତ ଏଠାରେ ଜଗନ୍ନାଥକୁ ଓଡ଼ିଶାର ସବ୍ରଶ୍ରେଷ୍ଠ ଦେବା ଦେବୀ ହିସାବରେ ଗ୍ରହଣ କରାଯାଏ ଏବଂ ତାଙ୍କ ରଥଯାତ୍ରା ହେଉଛି ପୃଥିବୀର ସବୁଠାରୁ ଶ୍ରେଷ୍ଠ ଯାତ୍ରା ଏହି ଯାତ୍ରା ଦେଖିବାକୁ ଦେଶ ବିଦେଶରୁ ବହୁତ ଲୋକ ଆସିଥାନ୍ତି ଏବଂ ଏହି ଯାତ୍ରା ସମୟରେ ପ୍ରବଳ ଜନଗହଳି ଅନୁଭୂତ ହୁଏ ସେମିତି ଶିବ ଭଗବାନ ଶିବ ତାଙ୍କର ମଧ୍ୟ ଏଠାରେ ବଡ଼ଯାତ୍ରା ତାହା ଜାଗର ଯାତ୍ରା ବା ମହାଶିବରାତ୍ରି ରୁହେ ଖ୍ୟାତ ସେଇ ସେଇଦିନ ଭକ୍ତମାନେ ଉପବାସ ରହି ଶିବଙ୍କୁ ଆରାଧନା ଉପବାସ ରହି ସେ ଶିବଙ୍କୁ ଆରାଧନା କରିଥାନ୍ତି ଏବଂ ଜାଗର ପରେ ଅନ୍ନ ଜଳ ଗ୍ରହଣ କରିଥାନ୍ତି